ଭାରତରେ ଗମନାଗମନ କରିବା ପାଇଁ ସରକାର ବହୁତ ସୁବିଧା କରିଛନ୍ତି ଲୋକମାନେ ଟ୍ରେନ ବସ୍ ଟ୍ରକ ବୋଲର ଏସବୁରେ ଯାତାୟାତ କରୁଛନ୍ତି ଅଟୋ ବାଇକ୍ ଏଥିରେ ମଧ୍ୟ ଯିବା ଆସିବା କରୁଛନ୍ତି ଜାହାଜର ସୁବିଧା କରିଛନ୍ତି ମୋ ସାଇକେଲ ମାଧ୍ୟମରେ ଗ୍ରାମାଞ୍ଚଳର ଲୋକମାନେ ଯିବା ଆସିବା କରୁଛନ୍ତି ଯାହାଦ୍ୱାରା ଲୋକମାନେ ବହୁତ ସୁବିଧା ସୁଯୋଗ ପାଉଛନ୍ତି